ମୁଁ ଗୋଟିଏ ଡୋର୍ ସ୍କ୍ରିନ ଆଣିଥିଲି କିନ୍ତୁ ସେ ଡୋର୍ ସ୍କ୍ରିନଟା ଅଳ୍ପ ଦିନ ଭିତରେ କଲର୍ ଛାଡ଼ିଗଲା ଆଉ ତାକର ବ ଛିଟା ବ ଫଟା ହୋଇଗଲା ରୁମରୁମୀ ବି ହୋଇଗଲା ଆଉ ବହୁତ କମ ଦିନ ଅଳ୍ପଦିନ ଦୁଇ ଚାରି ଦିନ ଭିତରେ ସେଟା ନଷ୍ଟ ହୋଇଗଲା ଯାହାଫଳରେ ଲସ୍ରେ ପଡ଼ିଲି ଆଉ କଣ କରିବି